ଆମ ଅଞ୍ଚଳର ପଶୁମାନଙ୍କୁ ରୋଗ ହୋଇଥାଏ ଯେପରି କି ପ୍ରଥମତଃ ଗଜଗଜିଆ ରୋଗ ତାପରେ ଫାଟୁଆ ତାପରେ ଜ୍ଵର ଏମିତି ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଆମେ ନିକଟସ୍ଥ ପଶୁ ଡାକ୍ତରଙ୍କୁ ଡାକୁ ସିଏ ଆସିକି ତାଙ୍କ ଇଞ୍ଜେକ୍ସନ ଦିଅନ୍ତି ଔଷଧ ଦିଅନ୍ତି ଆମେ ନିଜେ ଆମେ କଣ କରୁ ଘରୋଇ ଉପଚାର ହଳଦୀ ଲୁଣ ନଖ ଉଷୁମ ପାଣି ୟାକୁ ଦେଇ ତାଙ୍କ କ୍ଷତ ସ୍ଥାନ ଧୁଆ ଧୋଇ କରୁ ମଲମ ମାରୁ ଡାକ୍ତର ଯେଉଁ ମଲମ ଦେଇଥିବେ ତାକୁ ମାରିବୁ ଘରୋଇ ଉପଚାର ହଳଦୀ ଫଳଦି ଦେଇକି ତାଙ୍କୁ ବି ସଫା ସୁତୁରା କରୁ ପରିଷ୍କାର କରୁ ତାଙ୍କୁ ଟିକେ ସେକ ଦେଉ ତାଙ୍କ ଶୋଇବା ଜାଗାରେ ଆମେ କୁଟା ବିଛାଉ ଆରାମରେ ଯେମିତି ନିଦ ହେବ ଅଖା ପାରୁ ତାଙ୍କୁ ଭଲ ଭାବରେ ତେଲ ସୋରିଷ ତେଲ ନଖ ଉଷୁମ କରିକି ତାଙ୍କ ସିଂଘ ତାଙ୍କ ସେ ଯେଉଁ ଖୁରା ସେଟା ଘଷୁ ଏମିତି କରିକି ତାଙ୍କୁ ଦେଉ ମେଡ଼ିସିନ ସେ ଖାଆନ୍ତି ବା ତାଙ୍କୁ ମାଲିସ ଲେପନ ଆମେ କରୁ